ମଣିଷ ଖେଳିବା ନିହାତି ଆବଶ୍ୟକ ବା ଜରୁରୀ ମଣିଷ ଖେଳିଲେ ତା'ର ଶାରୀରିକ ହେଉ କିମ୍ବା ମାନସିକ ହେଉ ଏହି ସବୁ କ୍ଷେତ୍ରରେ ସୁସ୍ଥ ରୁହନ୍ତି ଶାରିରୀକ କ୍ଷେତ୍ରରେ ଲୋକମାନେ ସୁସ୍ଥ ରୁହନ୍ତି ଯାହାଫଳରେ କି ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପାରନ୍ତି ମାନସିକ କ୍ଷେତ୍ରରେ ମୁଖ୍ୟତଃ ବିଦ୍ୟାର୍ଥୀମାନେ ସୁସ୍ଥ ରହିଥାନ୍ତି ଯାହାଫଳରେ କି ସେମାନେ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟ କରିବାପାଇଁ ସେମାନଙ୍କୁ ଆଗ୍ରହ ଆସେ ଖେଳ ମଧ୍ୟ ଆମମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ ଏହି ଭଳି ଭାବରେ ଖେଳ ଆମର ନିହାତି ଦରକାର ଏହି ଭଳି ଜୀବନର ସାମଗ୍ରୀକ ଗୁଣବତ୍ତା ଉପରେ ସକାରାତ୍ମକ ପ୍ରଭାବ ପକାଇ ପାରେ